ହଁ ଅନ୍ୟ ଗ୍ରହରେ ବି ଜୀବନ ଅଛି ଯେମିତି ମଙ୍ଗଳ ଗ୍ରହ ଆମର ବୈଜ୍ଞାନିକ ମାନେ ଯାଇ ଦେଖିଥିଲେ ଅନ୍ୟ ଗ୍ରହର ଜୀବନ କାରଣ ସେଠି ପାଣି ପବନର ସୁବିଧା ଅଛି ମଣିଷମାନେ ଯାଇ ଗ୍ରହରେ ବି ଜାଗା କିଣିଲେଣି